ଆମର ଓଡ଼ିଆ ଭାଷା ବହୁତ ସହଜ ଆମେ ଜଲ୍ଦି ଓଡ଼ିଆ ଶିଖି ଯାଉଛୁ ଆମ ଭାଷାକୁ ନେଇକରି ସମସ୍ତେ ଶିଖି ଯାଉଛୁ ହିନ୍ଦୀ ଭାଷା ଯେଉଁଭଳି ଆମ ଓଡ଼ିଆ ଭାଷା ସେଭଳି ଆମେ ଯେଉଁଭାଷା ଲୋକ ଆସିଲେ ଭଲ ଶିଖି ଯାଉଛନ୍ତି ଆମ ଓଡ଼ିଆ ଭାଷାକୁ ନେଇ ଆମେ ଗର୍ବ କରୁଛୁ ଆମ ଓଡ଼ିଆ ଭାଷାରେ ସବୁ ଜଲ୍ଦି ଶିଖିପାରୁଛନ୍ତି ଆମ ଓଡ଼ିଆ ଭାଷାରେ ସବୁ ଆମେ ଯାହା ଦେଶ ଯାଇପାରିଲେ ଓଡ଼ିଆ ଭାଷା ଆମର ବହୁତ ଭଲ ଭାବରେ ଆମ ଓଡ଼ିଆ ଭାଷା ଆମେ